ଓଡ଼ିଶାଗ୍ରସ୍ତ ସମୟରେ ପର୍ଯ୍ୟଟକ ମାନେ ଲୋକପ୍ରିୟ ବାହ ଯେପରିକି ଚିଲିକା ହିରାକୁୁଦ ଡ୍ୟାମ୍ କୋଲାବ ଡ୍ୟାମ୍ ଏଠାରେ ଲୋକମାନେ ମୁଖ୍ୟତଃ ଦେଖିବାକୁ ଯାଆନ୍ତି ଆଉ ସେଠାରେ ଚିଲିକାର ମନୋରମ ଦୃଶ୍ୟ ସବୁଠାରୁ ଅଲଗା ଆଉ କହିବାକୁ ଗଲେ ସେଠାରେ ବହୁତ ଗୁଡ଼ିଏ ପକ୍ଷୀ ବାହାର ଦେଶରୁ ଆସିଥାନ୍ତି ଆଉ ବେଶୀକରି ଶୀତ ଦିନରେ ସେଟାକାରେ ବାହାରୁ ପକ୍ଷୀମାନେ ଆସନ୍ତି ଆଉ ଆଉ ଶୀତ ମାସ ସରିଗଲେ ପୁଣି ନିଜ ସ୍ଥାନକୁ ଚାଲିଯାଆନ୍ତି ହୀରାକୁଦ ଡ୍ୟାମ୍ ହେଉଛି ହୀରାକୁଦ ଡ୍ୟାମ୍ ସବୁଠାରୁ ଅଲଗା କାହିଁକିନା ସେଇଟା ମାଟି ବନ୍ଧରେ ତିଆରି ହେଇଛି ବହୁତ ଲୋକମାନେ ସେଇଟାକୁ ଦେଖିବାକୁ ଯାଇଥାନ୍ତି